ମୁଁ ସମୟକୁ ଅଧିକ ଗୁରୁତ୍ୱ ଦିଏ କାରଣ ସମୟ ହେଉଛି ଜୀବନର ମୂଲ୍ୟ କାରଣ ଆମେ ଯଦି ସମୟକୁ ଠିକ୍ ଉପଯୋଗ ନକରିବା ତାହାଲେ କେତେବେଳେ ସମୟ ଚାଲି ଚାଲି ଯାଉଥିବ ଆମର କାମ ଗୁଡ଼ାକ ସବୁ ପଛରେ ପଡ଼ି ପଡ଼ି ଯାଉଥିବ ତେଣୁ ସମୟ ହିଁ ଯେ ନିହାତି ଆମକୁ ଦରକାର ସମୟକୁ ଯିଏ ପାଥେୟ କରିଛି ଏବଂ ଯେ ସମୟକୁ ହାତରେ ରଖିଛି ସେ ତା ଜୀବନରେ ନିଶ୍ଚିତ ଭାବେ ସକ୍ସେସ ହେବ